ହେଲୋ ସାର୍ ଆସ ଆସ ଆସ ଆସ ଖାଇବ ଖାଇବ ଆସ ବରା ସିଙ୍ଗଡ଼ା କେତେ ପ୍ରକାର ଜିନିଷ ଅଛି କ'ଣ ଖାଇବେ ସାର୍ କୁହନ୍ତୁ ଆମର ପ୍ଲେଟ୍ ରହୁଛି ସାର୍ ଯଦି ଅଧିକା ଆଇଟମ୍ ଖାଇବେ ପଚାଶ ଟଙ୍କା ଥିବ ଆଉ ଗୋଟେ ଅଛି କୋଡ଼ିଏ ଟଙ୍କା କୋଉଟା ଦେବି ସାର୍ କୁହନ୍ତୁ ଫ୍ରି ନାହିଁ ଏଠି ସବୁ ଫ୍ରେସ୍ ଯାକ ଅଛି ତେଣୁ କରି ତୁମେ ହଁ ବହୁତ ବିକ୍ରି ହୁଏ ଆମର ସକାଳଠୁ ନେଇକି ସନ୍ଧ୍ୟା ପର୍ଯ୍ୟନ୍ତ ହୁଏ ଆମର ବିକ୍ରିଟା ତେଣୁ ଆପଣ କ'ଣ ଖାଇବେ କୁହନ୍ତୁ ସାର୍ ଆଜ୍ଞା ପ୍ଲେଟ୍ କୋଡ଼ିଏ ଆଉ ପଚାଶ ଅଛି କୋଉଟା ଦେବି କହୁନ ପ୍ଲେଟ୍ କୋଡ଼ିଏ ଵାଲା ଅଛି ପଚାଶ ଵାଲା ଅଛି ଆଜ୍ଞା ଠିକ୍ ଅଛି ଠିକ୍ ଅଛି ଆଉ ଲଙ୍କା ପଡ଼ିବ ବାଙ୍ଗଲୋର୍ରେ ଦଶ ଟଙ୍କା ନେଉଛନ୍ତି ସେଇଟା ଏଇଟା ଓଡ଼ିଶା ଭାଇ ସେଇଟା ବାଙ୍ଗଲୋର୍ଟା ସେଇପଟୁ କ'ଣ ବାସି ଜିନିଷ ଖାଇକି ଆସୁଛନ୍ତି ଆପଣ ବାସି ଜିନିଷ ଯାକ ରଖିଛନ୍ତି ନା ଆମର ଏଇଠି ଫ୍ରେସ୍ ଆଜି ତିଆରି କଲି ମାନେ ନା ନା ନା ମୁଁ ସେମିତି ହେଲେ ମୁଁ ଯୋଉ ବସ୍ତିରେ ରହୁଛି ମୁଁ ଏଇଠିର ଲୋକଙ୍କୁ ସାହାଯ୍ୟ କରିବି ନା ମୁଁ ବାହାରେ ଯାଇକି କ'ଣ ନା ନା ନା ମୁଁ ଚାହେଁନି ସେମିତି ମୁଁ ଓଡ଼ିଶାର ଲୋକ ଓଡ଼ିଶାର ବସବାସ ମୁଁ କରୁଛି ସେଇଠି ଏଇଠି ରହିକି ମୁଁ ଲୋକମାନଙ୍କର ମୁଁ ସେବାୟତ କରିବି ମୋର ସେ ବାହାରେ ଯିବା ଦରକାର ନାହିଁ ଆଜ୍ଞା କୋଉ କମ୍ପାନୀରେ ଥିଲେ କି ହୁଁ ଆଚ୍ଛା ସେଇ ପଟର ପ୍ଲେଟ୍ ଦଶ ଟଙ୍କା ଆଜ୍ଞା ସାର୍ ସିଙ୍ଗଡ଼ାଟା ବହୁତ ଫ୍ରେସ୍ ଅଛି ସାର୍ ଆପଣ ଏବେ ଛଣା ହୋଇକି ରଖିଛି ଆମର ଏଇଠି ବହୁତ ପ୍ରବଳ ଭିଡ଼ ଥାଏ କିନ୍ତୁ ଆପଣ ଆସିଲା ବେଳକୁ ଟିକେ ରହି ଯାଇଛି ଆପଣ ଯଦି ଖାଇବେ ତାହେଲେ ଦେଇ ଦେବି ତେଣୁ କରି କୋଡିଏ ଟଙ୍କାରେ ତିନିଟା ବରା ସିଙ୍ଗଡ଼ା ଟା ବରା ବି ତିନିଟା ଆସିବ କିନ୍ତୁ ଆପଣ ସିଙ୍ଗଡ଼ା ମାଗିଲେ ଦେଇ ଦେଉଛି ଆଉ ଲଙ୍କା ପଡ଼ିବ ଆଜ୍ଞା ସାର୍ ଆଉ ଠିକ ଅଛି ମୁଁ ଦେଇ ଦେଉଛି ତିନିଟା ସିଙ୍ଗଡ଼ା ଦିଅରେ ପିଲେ ଆଉ ଠିକ ଅଛି କ'ଣ ଦେବା ଖାଇବେ ନା ସାର୍ ଖାଇବେ ନା ନେବେ ପାର୍ସଲ୍ ପାର୍ସଲ୍ ନେବ ନାଇଁ ସାର୍ ହେବନି ପାର୍ସଲ୍ରେ ବି ସେଇ ତିନି ଆଉ ଯଦି ଏଇଠି ଖାଇବେ ତାହେଲେ ତିନିଟା ଦିଆ ହେବ ଆଉ କିଛି ଦିଆ ହେବନି ଯଦି ନିଅନ୍ତୁ ସାର୍ ଭଲ ଅଛି ସେଇରା ବି ପୁରା ଫ୍ରେସ୍ ଗରମ ଗରମ ଏବେ ଛଣା ହୋଇକି ରଖିଛି ଆଉ କିଛି ହେଲେ ଆଉ ତିନିଟା ସିଙ୍ଗଡ଼ା ଦେଇ ଦେଉଛି ଆପଣ ଏଇଠି ଖାଇବେ ତ ନା ପାର୍ସଲ୍ ନେବେ ହଁ ଆଉ ଖାଇବେନି ଆଉ ନିଅନ୍ତୁ ସାର୍ ଖାଆନ୍ତୁ ତେଲ ତ ବହୁତ ରେଟ୍ ଅଛି ଏବେ ଦେଖିଲା ବେଳେ ଆମର ଆସୁଛି ସାର୍ ଡବାରେ ଆସୁଛି ବାରଶହ ଟଙ୍କା ଆଉ ସେଇ ଲିଟେରେ ଵାଲା ଏକଶହ କୋଡ଼ିଏ ଆଉ ପଞ୍ଚାବନ ଟଙ୍କା ଯୋଉ ଅଧ ଲିଟର୍ ଏମିତି ହୁଏ ଆଉ ବେସନ ଫେସନ କିଣିଲା ବେଳକୁ ବହୁତ ଲେଟ୍ ହୋଇଯିବ ତେଣୁ କରି ରେଟ୍ ଜିନିଷ କ'ଣ ହେଲା ଆଜ୍ଞା ଆମର ସେପଟେ ରେଟ୍ ବଢ଼େଇ ଲାରୁ ତ ଆମେ ଆମର ଜିନିଷକୁ ରେଟ୍ ବଢ଼ଉଛୁ ନା ହଁ ଖାଆନ୍ତୁ ସାର୍ ଧନ୍ୟବଦ ସାର୍ ରହିଲି ସାର୍